ସାଧାରଣତଃ ଆମ ହିନ୍ଦୁ ସମାଜରେ ବହୁତ ଗୁଡ଼ିଏ ପୁସ୍ତକ ରହିଛି ଏବଂ ଧାର୍ମିକ ପୁସ୍ତକ ଗୁଡ଼ିକୁ ସେଗୁଡ଼ିକୁ ଲୋକମାନଙ୍କୁ ବହୁତ ପ୍ରଭାବିତ କରିଥାଏ ଏବଂ ପୁସ୍ତକ ଗୁଡ଼ିକୁ ଶ୍ରୀମଦ ଭାଗବତ ଗୀତା ଏବଂ ଖନାବଚନ ମାଳିକା ଏବଂ ଗୀତା ଏଗୁଡ଼ିକୁ ଲୋକମାନେ ସକାଳୁ ସନ୍ଧ୍ୟା ପାଠ କରିଥାନ୍ତି ତାହାଦ୍ୱାରା ବୃଦ୍ଧ ଲୋକମାନେ ମଧ୍ୟ ସେଗୁଡ଼ିକୁ ଶ୍ଳୋକ ଗୁଡ଼ିକୁ ଉଚ୍ଚାରଣ କରି ଘରର ସବୁ ପ୍ରକାରର ଖରାପ ଗୁଣ ଗୁଡ଼ିକୁ ସେମାନେ ଆଡ଼େଇ ଦେଇଥାନ୍ତି ଏବଂ ପିଲାମାନଙ୍କୁ ମଧ୍ୟ ସେମାନେ ଶିଖାହେଇଥାଏ ଏବଂ ଅନେକଗୁଡ଼ିଏ ମହାପୁରୁଷ ଏବଂ ସାଧୁସନ୍ଥ ମାନେ ଅନେକ ଗୁଡ଼ିଏ ପୁସ୍ତକ ମଧ୍ୟ ରଚନା କରିଛନ୍ତି ଏବଂ ସେଗୁଡ଼ିକୁ ରାମାୟଣ ମଧ୍ୟ ସେଥି ମଧ୍ୟରୁ ଗୋଟିଏ ଅଛି ଏବଂ ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ମଧ୍ୟ ବହୁତ ଗୁଡ଼ିଏ ଲୋକମାନଙ୍କୁ ପରିବେଶ ମଧ୍ୟ ଶିଖାଇଛନ୍ତି ଏବଂ ଲୋକମାନେ ମଧ୍ୟ ଏବେ ମହାଭାରତ ଏବଂ ରାମାୟଣ ପାଠ କରି ଏବଂ ଦେଖି ସେଗୁଡ଼ିକୁ ଲୋକମାନେ ସେମ ସେଗୁଡ଼ିକୁ ମଧ୍ୟରୁ ପ୍ରଭାବିତ ହୋଇଥାନ୍ତି ଏବଂ ସାଧାରଣ ଜୀବନରେ ସେମାନେ ସେଥିରୁ ବହୁତ ପ୍ରକାର ଶିକ୍ଷା ମଧ୍ୟ ପାଇଥାନ୍ତି ତାହା ସହିତ ଲୋକମାନେ ମଧ୍ୟ ଭଗବତ ଗୀତାକୁ ବହୁତ ମାନିଥାନ୍ତି ଏବଂ ସେଇ ଗୀତା ଗୁଡ଼ିକୁ ବହୁତ କାମରେ ମଧ୍ୟ ଆସିଥାନ୍ତି ଯେକୌଣସି ବି ପୂଜାପଦ୍ଧତି ହେଲେ ଶ୍ରୀମଦ ଭଗବତ ଗୀତା ହିଁ ଆଗରେ ଲାଗିଥାଏ ଏବଂ ଲୋକମାନେ ମଧ୍ୟ ତାକୁ ପାଠ୍ୟ କରିଥାନ୍ତି ଲୋକମାନେ ସେଗୁଡ଼ିକୁ ଶୁଣି ବହୁତ କିଛି ସେଥିରୁ ଶିଖିଥାନ୍ତି